ହଁ ଆଜ୍ଞା ଆପଣ ଦେବେନ୍ଦ୍ର ବାବୁ କହୁଛନ୍ତି ଆଜ୍ଞା ଆଜ୍ଞା ଆଜ୍ଞା ହଁ ମୁଁ ବା ସୂର୍ଯ୍ୟନଗରରୁ କହୁଛି ଆଜ୍ଞା ବାବୁଲି ବାବୁ କହୁଛି ମୁଁ ସୂର୍ଯ୍ୟନଗରରୁ କ'ଣ ଆପଣ ଆଜ୍ଞା ଆଜ୍ଞା ମୁଁ ଖାଇବା ପାଇଁ ପେମେଣ୍ଟ କରିଥିଲି ତ ଆଜ୍ଞା ଟିକେ ଡେରି ହେଇଗଲାଣି ଆଜ୍ଞା ଟିକେ ବ୍ୟସ୍ତ ଭିତରେ ଅଛି ଆଉ ଘରେ ବି ମୋତେ ଫୋନ୍ କରୁଥିଲେ ଖାଦ୍ୟଟା ଆସିନି ଆଉ ଆପଣ ଟିକେ କାଇଣ୍ଡଲି ଦେଖନ୍ତୁ ସେ ଯେଉଁ ଆସୁଛନ୍ତି ଯେଉଁ ବିଜୟବାବୁ ବିଜୟବାବୁ ବୋଲି ଗୋଟେ ପିଲା ଆସେନି ସେ କାହିଁ ଏପର୍ଯ୍ୟନ୍ତ ଆସିନି ଘରେ ମୋତେ ଫୋନ୍ କରୁଥିଲେ ଆଉ ପିଲା ବ୍ୟସ୍ତ ହେଲେଣି ଖାଇବା ପାଇଁ ଆପଣ ଟିକେ ଦେଖନ୍ତୁ ମୁଁ ତ ପେମେଣ୍ଟ କରିକି ଆସିଛି ନା

ଆଜ୍ଞା ଆଜ୍ଞା ହଁ ପେମେଣ୍ଟ କରିକି ଆସିଛି ଆପଣ ସ୍ଲିପ୍ ଦେଇଛନ୍ତି ପେମେଣ୍ଟ କରିକି ଆସିଛି ଆପଣ ଟିକେ କାଇଣ୍ଡଲି ଟିକେ ଦେଖନ୍ତୁ ସେ ବିଜୟ ବାବୁ ଯିଏ ଆସନ୍ତି ସେ ତ ନେଇକି ଆସନ୍ତି ସବୁବେଳେ ଆପଣ ଟିକେ ତାକୁ ପଠାଇ ଦିଅନ୍ତୁ ତାଙ୍କୁ କୁହନ୍ତୁ ତାଙ୍କ ଫୋନ୍ ନମ୍ବରଟା କାହିଁ ଧରୁନି ଆଜ୍ଞା ଆଜ୍ଞା ହଁ ସେ ତ ଯାଇଛନ୍ତି ବୋଧେ ଦୂର ଜାଗାକୁ ବୋଧେ ସେ ଆସିଲେ ଆପଣ ଟିକେ କାଇଣ୍ଡଲି ମୋ ପାଇଁ ଟିକେ ଚେଷ୍ଟା କରନ୍ତୁ ଟିକେ ଶୀଘ୍ର ଶୀଘ୍ର ପଠାଇଦେଲେ ଭଲ ହୁଅନ୍ତା ଆଜ୍ଞା ସାର୍

ଆଜ୍ଞା ସାର୍ ହଁ ମୁଁ ପେମେଣ୍ଟ କରିଛି ତ ହଁ ଅର୍ଡ଼ର ପାଇଁ ତ ପେମେଣ୍ଟ କରାଯାଏ ନା ମୁଁ ପେମେଣ୍ଟ କରିଛି ଆପଣ ଟିକେ ଦେଖନ୍ତୁ ପେମେଣ୍ଟ ଦେଖିଦିଅନ୍ତୁ ପେମେଣ୍ଟ ହେଇଛି ନା ନାହିଁ ମୋର ପେମେଣ୍ଟ ହେଇଛି ନା ନାହିଁ ଏଇଟା ଆଜ୍ଞା ସୂର୍ଯ୍ୟ ନଗର ଆଜ୍ଞା ଆଜ୍ଞା ସୂର୍ଯ୍ୟ ନଗରରୁ ମୁଁ କହୁଥିଲି ଆଜ୍ଞା ଟିକେ ଜଲଦି ପଠାଇଲେ ଟିକେ ଭଲ ହୁଅନ୍ତା ଆଜ୍ଞା ଆପଣ ଟିକେ ଜଲଦି ପଠାଇବେ ହଁ ପିଲା ଆସିଲେ ଆପଣ ତ ଅଛନ୍ତି କାଇଣ୍ଡଲି କହିବେ ସୂର୍ଯ୍ୟ ନଗର ଯେ ଆପଣଙ୍କର ୱାନ୍ ବାଇ୍ ଫୋର୍ ପ୍ଲଟ୍ ନମ୍ବର୍ ୱାନ୍ ବାଇ୍ ଫୋର୍ ସୂର୍ଯ୍ୟନଗର ଆଜ୍ଞା ଆଜ୍ଞା ହଁ ପଠାଇଦେବେ ଟିକେ ପଠାଇଦେଲେ ଭଲ ହେବ ହେଲା ମୁଁ ରହୁଛି ଆଜ୍ଞା ଆଜ୍ଞା ଆଜ୍ଞା